ଆମ ଦୈନନ୍ଦିନ ଜୀବନରେ ମାଛଧରା ମଧ୍ୟ ଏକ ମୁଖ୍ୟ ଭୂମିକା ରହିଛି ଯଥା ଦୈନନ୍ଦୀନ ଜୀବନରେ ମାଛ ଧରା ପ୍ରଣାଳୀକୁ ମଧ୍ୟ ଲୋକ ଆପଣେଇଛନ୍ତି ଏବଂ ଆଜିକା ଦିନରେ ଜଳର ପ୍ରଦୂଷଣ ଦିନକୁ ଦିନ ବଢ଼ିବାରେ ଲାଗିଛି ଏବଂ ଏହି ଜଳ ପ୍ରଦୂଷଣ ଦ୍ୱାରା ଅନେକ ପରିମାଣରେ ମନୁଷ୍ୟ ସଂଗେତ ପଶୁ ପକ୍ଷୀମାନଙ୍କୁ ମଧ୍ୟ ଅନେକ ପ୍ରଭାବ ପଡ଼ୁଥାଏ ଯଥା ମାଛ କୌଣସି ଜଳ ପ୍ରଦୂଷଣ ଜାଗାରେ ଯଦି ମାଛ ଚାଷ କରାଯାଏ ତ ମାଛର ବି ବିକଶିତ ହୋଇନଥାଏ କାରଣ ମାଛ ଏକ କୌଣସି ଠିକ୍ ସ୍ଥାନରେ ବା କୌଣସି ଜଳର ବିନା ପ୍ରଦୂଷଣ ଜାଗାରେ ବା ଦୂଷିତ ଜାଗାରେ ତାହା କେବେ ତାର ଗ୍ରୋଥ୍ ବା ଆଗକୁ ମାଛ ଠିକ୍ ଭାବରେ ବଢ଼ିନଥାଏ ତାହା ମରିଯାଆନ୍ତି ଏବଂ ମାଛର ବିକାଶ ହେଇପାରେ ନାହିଁ ସେହିପରି ଭାବରେ ଜଳ ପ୍ରଦୂଷଣ ଯଦି କୌଣସି ଜଳ ପ୍ରଦୂଷଣ ଜାଗାରେ କୌଣସି କାର୍ଯ୍ୟ କରାଯାଏ ବା ସେହି ଜଳକୁ ବ୍ୟବହାର କରାଯାଏ ତ ତାହାର ଅନେକ ପରିମାଣ ମାତ୍ରାରେ ତାହାର କ୍ଷତି ଘଟିଥାଏ ତାହା ମନୁଷ୍ୟକୁ ମଧ୍ୟ ଦୈନନ୍ଦୀନ ଜୀବନରେ ଘଟିବାରେ ଲାଗିଛି ଯଥା ଜଳ ପ୍ରଦୂଷଣ ଦିନକୁ ଦିନ ବଢ଼ିବାରେ ଲାଗିଛି କାରଣ ଅନେକ ପରିମାଣ ମାତ୍ରାରେ ମନୁଷ୍ୟ ଦ୍ୱାରା ତିଆରି କାରଖାନା ଏବଂ ଫ୍ୟାକ୍ଟରୀ ଏବଂ ଅନେକପ୍ରକାର ଇତ୍ୟାଦି ଇତ୍ୟାଦି କରାଯାଉଅଛି ଯାହାଫଳରେ ସେଥିରୁ ଅନେକ ଦୂଷିତ ଏସିଡ୍ ବା ଦୂଷିତ ଜଳ ବାହାରିକି ତାହା ଅନେକ ବଡ଼ ବଡ଼ ନଦୀରେ ମିଶୁଛି ଏବଂ ଅନେକ ହ୍ରଦରେ ମିଶୁଛି ଯାହା ଜଳକୁ ପ୍ରଦୂଷଣ କରୁଛି ଏବଂ ଦୈନନ୍ଦୀନ ଜୀବନରେ ମନୁଷ୍ୟମାନଙ୍କ ଦ୍ୱାରା ନାଳନର୍ଦ୍ଦମାରୁ ବାହାରି ତାହା ନଦୀରେ ବା ହ୍ରଦରେ ବଡ଼ ବଡ଼ ପୋଖରୀରେ ଯାଇ ମିଶୁଛି ଯାହାଫଳରେ ସେଥିରେ ବଢୁଥିବା ମାଛମାନଙ୍କୁ ମଧ୍ୟ ଅସୁବିଧା ହଉଛି ଯାହା ଫଳରେ ଜଳର ପ୍ରଦୂଷଣ ଦିନକୁ ଦିନ ବଢ଼ିବାରେ ଲାଗିଛି ଆଗକାଳରେ ଦେଖାଯାଉଥିଲା ମାଛ ଧରିବା ପାଇଁ ଗୋଟିଏ ପୋଖରୀରେ ମାଛ ଚାଷ କରାଯାଉଥିଲା କିନ୍ତୁ ଆଜିକା ଦିନରେ ସେହି ପୋଖରୀ ବହୁ ପରିମାଣରେ ପ୍ରଦୂଷିତ ହଉଛି ଯାହାଫଳରେ ମାଛ ମଧ୍ୟ ଠିକ୍ରେ ବଢ଼ି ପାରୁନାହାନ୍ତି ଏବଂ ତାଙ୍କ ସେମାନଙ୍କର ବିକାଶ ହୋଇପାରୁନାହିଁ କାରଣ ଏହା ଏକ ମୁଖ୍ୟ ସମସ୍ୟା ଜଳପ୍ରଦୂଷଣ ଯେଉଁଥିରେ ଅନେକ ଲୋକ କ୍ଷତିରେ ମଧ୍ୟ ରହୁଛନ୍ତି ଏହିପରି ଭାବରେ ମାଛ ଧରା ସହିତ ଜଡ଼ିତ ଅନେକ ପରିବେଶ ରହିଛି ଯଥା ମାଛ ଧରିବା ପରେ ସେହି ପୋଖରୀକୁ ସଫା ନ କରାଗଲେ ତାହାର ପ୍ରଦୂଷଣ ହୋଇଥାଏ ଯାହାଫଳରେ ମନୁଷ୍ୟମାନେ ସେହି ଜଳକୁ ଯଦି ବ୍ୟବହାର କରନ୍ତି ଅନେକ ରୋଗର ଶିକାର ହୋଇଥାଆନ୍ତି ସେହିପରି ଭାବରେ ଦୂଷିତ ଜଳରେ ମାଛଚାଷ କଲେ ମାଛମାନେ ମଧ୍ୟ ଜୀବନ୍ତ ରୁହନ୍ତି ନାହିଁ ସେମାନଙ୍କର ମୃତ୍ୟୁ ହୋଇଯାଏ ଏବଂ ଜଳ ମଧ୍ୟ ପ୍ରଦୂଷଣ ହୋଇଥାଏ ଅନେକ କାରଣରୁ ବିଗତ ବର୍ଷ ଗୁଡ଼ିକରେ ଅନେକ ପ୍ରକାରର ପରିବର୍ତ୍ତନ ଆସିଛି ଯାହା ସରକାରଙ୍କ ଦ୍ୱାରା ଅନେକ ପ୍ରକାରର ସାହାଯ୍ୟ ମଧ୍ୟ ମିଳୁଛି ଯଥା ଅନେକ ହ୍ରଦ ଅନେକ ପୋଖରୀମାନଙ୍କୁ ସଫା କରିବା ପାଇଁ ଅନେକପ୍ରକାର କର୍ମଚାରୀ ମାନେ ରହିଛନ୍ତି ସେମାନେ ତାଙ୍କ ନିଜ କାର୍ଯ୍ୟ କରୁଛନ୍ତି ଯାହା ଜଳ ପ୍ରଦୂଷଣକୁ ରୋକାଯାଇ ପାରିବ ଏବଂ ନାଳ ନର୍ଦ୍ଦମା ବର୍ଷାଦିନ ମାନଙ୍କରେ ବୋହି ଆସି ଜଳରେ ମିଶି ବା ପୋଖରୀରେ ମିଶି ପ୍ରଦୂଷଣ କରୁଥାଏ ତେଣୁ କରି ତାହା ଠିକ୍ ଭାବରେ ଯେପରି ହବ ସେଥିପାଇଁ ନାଳ ନର୍ଦ୍ଦମାର ଠିକ୍ ଭାବରେ ବ୍ୟବହାର କରିବାପାଇଁ କର୍ମଚାରୀମାନଙ୍କୁ ରଖାଯାଇଅଛି ଯାହାଫଳରେ ଜଳ ପ୍ରଦୂଷଣକୁ ରୋକାଯାଇପାରିବ